ଆମ ପୁରୀରେ ବହୁତ ଭଲ ଦେଖିବା ପାଇଁ ବହୁତ ଜିନିଷ ଅଛି ସେଇଠି ବଡ଼ ରଥଯାତ୍ରା ହେଉଛି ସବୁଠୁ ଅଧିକ ଲୋକମାନେ ଆସୁଛନ୍ତି ଦେଖିବା ପାଇଁ ଯେମିତିକି ଆମର ତାଜମହଲ ଅଛି ସେଇଠି ବି ବହୁତ ଭଲ ଜିନିଷ ଅଛି ଦେଖିବା ପାଇଁ ଆଉ ଆମ ରାମ ମନ୍ଦିର ଯେଉଁଠି ପ୍ରତିଷ୍ଠା ହେଇଛିି ସେଇଠି ବି ଭଲ ଜାଗା ସେଇଠି ଭଲ ଦେଖିିବା ପାଇଁ ସବୁ ଜିନିଷ ଗୁଡ଼ାକ ଅଛି ଦୋକାନ ଅଛି ସବୁ ଭଲ ଇଏ ଅଛି ଯେଉଁ ରଥଯାତ୍ରା ଆମର ସେଇଠି ସବୁଠାରୁ ଅଧିକ ଲୋକମାନେ ଆସିଛି ଦେଖିିବା ପାଇଁ ବଢ଼ିଆ ଜାଗା ସେଇଟା ଆଉ ଆମର ଏଇଠି ଯେଉଁ ପୁରୀ ବହୁତ ଭଲ ରଥଯାତ୍ରା ହେଉଛି ଲୋକମାନେ ଏତେ ଆସିଛି ଯେ କେଉଁଠି ବି ସେମିତିକା ଲୋକ ହେଉନି ଦୋକାନ ଆଉ ସବୁ ସେଇଠି ମିଳୁଛି ଏତେ ବଢ଼ିଆ ହେଉଛି ସେଇଠି ବେଶୀ ଅଧିକ ଲୋକମାନେ ଯେମିତି ବଢ଼ିଆ ରଥ ହେଉଛି ଆଉ ଆମ ତାଜମହଲ ସେଇଠି ବି ଅଧିକ ଲୋକମାନେ ଆସୁଛନ୍ତି ଦେଖିବା ପାଇଁ ବହୁତ ଜାଗାରୁ ସେଇଠି ଦେଖିବା ପାଇଁ ବହୁତ ଜିନିଷ ଗୁଡ଼ାକ ଅଛି ସେଇଠି ଭାରି ଭଲ ଲୋକମାନେ ଆସିଛନ୍ତି ଦୋକାନ ସବୁ ଅଛି ସବୁ ଜିନିଷ ମିଳୁଛି ସେଇଠି ପୁରୀ ରଥଯାତ୍ରା ଯେତେବେଳେ ହେଉଛି ବହୁତ ଲୋକମାନେ ଆସିଛନ୍ତି ଆଉ ଦୋକାନ ବି ଯ ଅଧିକ ଆସିଛି